ଆମ ଗ୍ରାମାଞ୍ଚଳମାନଙ୍କରେ ବିଭିନ୍ନ ପ୍ରକାର ସ୍ଥାନୀୟ ପର୍ବପର୍ବାଣୀ ଆମେ ପାଳନ କରିଥାଉ ଯେହେତୁ ଓଡ଼ିଶାରେ ବାର ମାସରେ ତେର ପର୍ବ ଆମର ମଧ୍ୟ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ପ୍ରକାର ପା ପର୍ବପର୍ବାଣୀ ପାଳନ କରୁ ସେ ମଧ୍ୟରୁ ଅଧିକ ବଡ଼ ଅଧିକ ଧୂମ୍ଧାମ୍ରେ ପାଳନ କରାଯାଉଥିବା ପର୍ବଗୁଡ଼ିକ ହେଉଛି ମକର ସଂକ୍ରାନ୍ତିରେ ଯେମିତି ଆମର ମକର ଏବଂ ଦୀପାବଳି ଅର୍ଥାତ କାଳୀ ପୂଜା କାଳୀ ପୂଜା ବେଳେ ଆମର ଭୋକରେ ରହି ଲୋକମାନେ ଗୁହାଳ ସ୍ତ୍ରୀ ଲୋକମାନେ ଗୁହାଳ ପୂଜା କରନ୍ତି ଏବଂ ଗୋଠରେ ମଧ୍ୟ ଗୋରୁ ପୂଜା କରାଯାଏ ଏବଂ ତାପରେ ବାଣ ଫୁଟାନ୍ତି ଲୋକମାନେ ଏବଂ ମଉଜ୍ ମଜଲିସ୍ ପିଠା ପଣା ମାଂସ ମାଛ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ କରି ଖାଆନ୍ତି ଏବଂ କାଳୀ ପୂଜାରେ ବିଶେଷ ଏହା ବିଶେଷ ଭାବରେ ପାଳନ କରାଯାଏ କାରଣ ଏହା ଏକ କୃଷି ଭିତ୍ତିକ ପର୍ବ ଏବଂ ଏଥିରେ ଗୋ ମାତା ଅର୍ଥାତ୍ ଗୋରୁମାନଙ୍କୁ ପୂଜା କରନ୍ତି ଆଉ ସେମିତି ଆଉ ଗୋଟେ ବଡ଼ ପର୍ବ ହେଉଛି ମକର ପର୍ବ ଯାହାକି ଜାନୁଆରୀ ମାସରେ ପାଳନ କରନ୍ତି ଏହା ଧାନ ଅମଳ ପରେ ପାଳନ କରାଯାଏ ଏବଂ ଏଥିରେ ଏଥିରେ ମଧ୍ୟ ପିଠା ପଣା କରି ଲୋକମାନେ ସମସ୍ତେ ପ୍ରାୟ ନୂଆ ଛୋଟଠୁ ଛୋଟରୁ ବଡ଼ ସମସ୍ତେ ନୂଆ ପୋଷାକ ପିନ୍ଧନ୍ତି ଏବଂ ପର୍ବ ପାଳନ କରନ୍ତି ଏବଂ ଗୀତ ନାଚରେ ପରିବେଶ ଆନନ୍ଦମୟ ହୋଇ ଖୁବ୍ ଭଲ ଭାବରେ ପାଳନ କରିଥାଉ ଏମିତି ଆମର ରଜ ପର୍ବ ମଧ୍ୟ ପାଳନ କରାଯାଏ ରଜରେ ଲୋକମାନେ ଦୋଳି ଝୁଲି ଝିଅ ବୋହୁ ମାନେ ପିଠା ପଣା କରି ମଉଜ୍ ମଜଲିସ୍ରେ ସମସ୍ତେ ମାତିଥାନ୍ତି ଖେଳ ଆଶର ହୁଏ ଏବଂ ବିଭିନ୍ନ ପ୍ରକାର ଆମୋଦ ପ୍ରମୋଦରେ ଲୋକମାନେ ପର୍ବପର୍ବାଣୀଗୁଡ଼ିକ ଧୂମ୍ଧାମ୍ରେ ପାଳନ କରନ୍ତି ସେମିତି ଆମର ଆଉ ଗୋଟିଏ ପର୍ବ ପାଳନ କରାହୁଏ ପଣା ସଂକ୍ରାନ୍ତି ପଣା ସଂକ୍ରାନ୍ତି ବେଳେ ଆମ ଗାଁରେ ଯେଉଁ ମନ୍ଦିର ଅଛି ସେଥିରେ ଉଡ଼ା ଯାତ୍ରା ପାଳନ ହୁଏ ସାତ ସାତ ଦିନ ଧରି ଭକ୍ତମାନେ ଭକ୍ତାମାନେ ସାତ ଦିନ ଭୋକ ଉପାସରେ ଭଗବାନ ଶିବଙ୍କର ନାମ ଜପ କରି ରୁହନ୍ତି ଏବଂ ଯେଉଁ ଦିନ ପଣା ସଂକ୍ରାନ୍ତି ଥାଏ ସେଦିନ ଉଡ଼ା ଯାତ୍ରା ହୁଏ ସେଦିନ ଆମ ଗାଁରେ ମେଳା ହୁଏ ବହୁତ ଭିଡ଼ ହୁଏ ଏମିତି ଆମ ଗାଁରେ ବିଭିନ୍ନ ପ୍ରକାର ପର୍ବପର୍ବାଣୀ ଆମେ ପ୍ରାୟତଃ ବର୍ଷ ସାରା ପାଳନ କରିଥାଉ